ଯଦି ଆମେ ସାଧାରଣତଃ ପ୍ରାଧାନ୍ୟ ଦବା ଯେଉଁ କୃଷକଟି ଚାଷ କରୁଛି ସିଏ ଯଦି ବଜାରରେ ବସି ନିଜେ ବିକ୍ରି କରିବ ତା ପାଖରୁ କୌଣସି ବେପାରୀ ଜିନିଷ କିଣି ଅଧିକ ଚଢ଼ା ରେଟରେ ବେପାର ଯେଉଁ କରୁଛନ୍ତି ସେଇ ଜିନିଷଟି ଯଦି ବନ୍ଦ କରି ଦିଆଯିବ ତାହେଲେ କୃଷକମାନଙ୍କର ଏ ବେପାର କରିବା ପାଇଁ ସୁବିଧା ହବ କାରଣ କୃଷକଟି କଣ କରୁଛି ନା ସିଏ ମାନେ ମାଟିରେ ମାଟି ତାଡ଼ି ମାନେ ଅଧିକ ପରିଶ୍ରମ କରି ଚାଷ କଲା କିନ୍ତୁ ବଜାରରେ ଯଦି ଗୋଟିଏ ଜିନିଷର ଦାମ ଯଦି ଶହେ ଟଙ୍କା ଅଛି ତାହେଲେ ସିଏ କଣ କରୁଛି ନା ତାକୁ ବେପାରୀମାନେ ତାଙ୍କ ଠାରୁ ପଚାଶ ଟଙ୍କାରେ କିଣି ନେଲେ ପଚାଶ ଟଙ୍କାରେ କିଣି ନେଇକି ସେମାନେ କଣ କଲେ ମଝିରେ ବସି ପଚାଶ ଟଙ୍କାରେ ବେପାର କରି ଦେଲେ ବାସ ତାଙ୍କ ପାଖରେ ପଚାଶ ଟଙ୍କା ପ୍ରୋଫିଟ୍ ହେଇଗଲା କିନ୍ତୁ ଯଦି କୃଷକଟି ପାଖରୁ ଯଦି ସେମାନେ ସତୁରି ଟଙ୍କାରେ ନିଅନ୍ତେ କି ଅଶୀ ଟଙ୍କାରେ ନିଅନ୍ତେ କୋଡ଼ିଏ ଟଙ୍କା ତିରିଶ ଟଙ୍କା ପ୍ରୋଫିଟ୍ କଲେ ହଁ ଠିକ୍ ଅଛି କିନ୍ତୁ ଯଦି ପଚାଶ ଟଙ୍କା ପ୍ରୋଫିଟ୍ କଲେ ତାହେଲେ କୃଷକର ଲାଭ କଣ କୃଷକ ଦିନ ସାରା ଖଟିଲା କିନ୍ତୁ ପଚାଶଟି ଟଙ୍କା ପାଇଲା କିନ୍ତୁ ଯାହା ଫଳରେ ତାକୁ ସାର ବିଷ ଜମିରେ ପକେଇବା ପାଇଁ ମାନେ ତା ପାଖରେ ପଇସା ନଥିବ କିନ୍ତୁ ସେ ଚାଷ କରିବାର ମୂଲ୍ୟ ନାହିଁ ଯଦି କୃଷକକୁ ପ୍ରାଧାନ୍ୟ ଦିଆଯାଆନ୍ତା କୃଷକର କୃଷକ ପାଖରୁ ଜିନିଷଟା ଯଦି ଲୋକମାନେ ସଠିକ୍ ଦରରେ ନେଇ କି କିଣି ପାରନ୍ତେ ତାହେଲେ ସେମାନଙ୍କର ପଇସା ବି ଭଲ ହୁଅନ୍ତା ତା ସହିତ ସେମାନଙ୍କୁ ସୁଯୋଗ ଦେବା ଦରକାର ଯେମିତି କି ବିଭିନ୍ନ ପ୍ରକାର ଅଞ୍ଚଳରେ ଛୋଟ ଛୋଟ ଦୋକାନ କରି ସେମାନଙ୍କୁ ବସେଇବା ଦରକାର ଯେଉଁଠି କି ବେପାରୀମାନେ ଆସି ବସୁଛନ୍ତି ସେ ବେପାରୀମାନଙ୍କୁ ବନ୍ଦ କରି କୃଷକମାନଙ୍କୁ ବସେଇବା ଦରକାର ଚାଷୀମାନଙ୍କୁ ବସେଇଲେ ତାଙ୍କ ଜିନିଷ ପତ୍ର ଧରିବେ ତାମାନେ ଲୋକମାନେ ଆସି ତାଙ୍କ ପାଖରୁ କିଣିକି ନେବେ ଜାଣିବେ ଯେ ଲୋକଙ୍କ କଣ ଜାଣିବେ ଯେ ହଁ ଏଇ ଚାଷୀଟି ଜିନିଷ ନେଇକି ଆସିଛି ମାନେ ତା ପାଖରେ ଭଲ ଜିନିଷ ଥିବ ଆଉ ସେ ଆମେ ତା କତିରୁ ନେଲେ ଆମେ ଖାଇଲେ ଆମ ଦେହ ପାଇଁ ଭଲ ହେବ ଆଉ ଯଦି ବେପାରୀ କଣ ହେଲା ବେପାରୀ ଗୋଟେ ଦିନ ଦି ଦିନର ଜିନିଷକୁ ନେଇକି ବେପାର କଲା କିନ୍ତୁ ବଜାରରେ ବାସି ଜିନିଷ ବିକ୍ରି କଲା କିନ୍ତୁ ଅଧିକ ରେଟରେ ବିକିଲା ଯାହା ଦ୍ୱାରା ମାନେ କୃଷକର ଏଇଟା ହିଁ କ୍ଷତି ହେଉଛି